ଆପଣଙ୍କ ପାଇଁ ଚିତ୍ରାଙ୍କନ ସବୁଠାରୁ ଆହ୍ୱାନ ପୂର୍ଣ୍ଣ କଷ୍ଟକର ଭାବୁ କ'ଣ ଏବଂ ଆପଣ ଏହାକୁ କିପରି ଦୂର କରନ୍ତି କ'ଣ କିଛି ଜିନିଷ ଅଛି ଯାହା ଆଙ୍କିବା କଷ୍ଟକର ଆପଣ କିପରି ଅଭ୍ୟାସ କରନ୍ତି ହଁ ଚିତ୍ର କରିବା ପାଇଁ ଗୋଟେ ଟିଚର୍ ଘରର ବଡ଼ ଯେ ଭାଇ ଭଉଣୀ ବାପା ମାଆ ସବୁ ଯଦି ଜାଣି ପାରୁ ନଥିଲେ ସପୋର୍ଟ କରିବା ଦରକାର ଓ ଚିତ୍ର କରିବା ପାଇଁ ବିଭିନ୍ନ ସାମଗ୍ରୀ କଲର୍ ପେନସିଲ୍ ରବର କଟର ଏଗୁଡ଼ାକ ଆବଶ୍ୟକ ପଡ଼ିଥାଏ ସେଗୁଡ଼ାକ ଘର ଲୋକ ଯ ଯୋଗାଇ ଦେବେ ତା'ହେଲେ ଆମେ ଭଲ ଚିତ୍ର କରିପାରିବା କି ଯଦି ଆମେ ମୋବାଇଲ୍ ଥିବ ତା'ହେଲେ ସେ ମୋବାଇଲ୍ ଦେଖିକି ଆମେ ପେନସିଲ୍ ଡିଜାଇନ୍କୁ ଦେଖିକି ଆମେ ଭଲ ଗୋଟେ ଚିତ୍ର ଆଙ୍କିପାରିବା ଦେନ୍ ବିଭିନ୍ନ ପଶୁପକ୍ଷୀମାନଙ୍କୁ ଦେଖିକି ସେମାନଙ୍କୁ ଅବଜର୍ଭ କରିକି ସେ ଫଟୋ ଆମେ ଆଙ୍କିପାରିବା ତ ବୁଝା ପଡ଼ୁନି ତା'ହେଲେ ଆମେ କିଛି ଲୋକଙ୍କର ଚିତ୍ରକୁ ଆମେ ଧୀରେ ଧୀରେ ଅଭ୍ୟାସ କରିବା ସେଆ କରିବା ଦ୍ୱାରା ଆମକୁ ଡିଜାଇନ୍ ବା ଚିତ୍ର କରିବାକୁ ଭଲ ଲାଗିଥାଏ ଦେନ୍ ଘରର ଆର୍ଥିକ ପ୍ରୋବ୍ଲେମ୍ ନଥାଏ ତା'ହାଲେ ବିଭିନ୍ନ ଆର୍ଟିଷ୍ଟ ମାନଙ୍କ ପାଖରେ ବି ଯାଇକି ଆମେ ଚିତ୍ର ଶିଖିପାରିବା ଆଉ ଜିନିଷ କିଣିବା ପାଇଁ ଘର ଲୋକଙ୍କ ପାଖରେ ପଇସା ଥିବା ଦରକାର ସେମାନେ ଦେଇପାରୁଥିବେ ତା'ହେଲେ ଆମେ ଭଲ ଚିତ୍ରାଙ୍କନ ହେଇପାରିବା କି ଭଲ ଡିଜାଇନ୍ ଭଲ କିଛି ଜିନିଷ ଆମେ କ୍ରିଏଟ୍ କରିପାରିବା ତ ଏହା କରିବା ଦ୍ୱାରା ଲୋକମାନଙ୍କର ଆଟ୍ରାକ୍ଟ ବଢ଼ିଥାଏ କି ପିଲାର ବି ଆଟ୍ରାକ୍ଟ ବଢ଼ିଥାଏ ଯ ହଁ ମୁଁ ଜାଣୁଛି ଜିନିଷ କରିପାରୁଛି ବୋଲିକି ଯଦି ସେ ଭୁଲ କରୁଛି ତା'ହେଲେ ଆମେ ତାକୁ ଏମିତି କରି ସେମିତି କରି ବୁଝାଇକି କହିବା ଉଚିତ୍